ହଁ ମୁଁ ବହି ବ୍ୟତୀତ ବିଭିନ୍ନ ଗଳ୍ପ ବ୍ଲଗ୍ସ ପତ୍ରିକା ଇତ୍ୟାଦି ପଢେ ମୋବାଇଲ୍ରୁ ବି ମଧ୍ୟ ବିଭିନ୍ନ ଖବର ଦେଖେ ବିଭିନ୍ନ ପତ୍ରିକାରେ ବିଭିନ୍ନ କଳାକାରଙ୍କର ଖବର ଦେଶ ବିଦେଶ ସିନେମାର ବିଭିନ୍ନ କଥା ଜଣା ପଡ଼େ ବିଭିନ୍ନ ବ୍ଲଗ୍ରେ ବିଭିନ୍ନ ଅଭିନେତ୍ରୀ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କହିଥାନ୍ତି ଯାହା ଆମେ ଜାଣି ଖୁସି ଅନୁଭବ କରୁ ବ୍ଲଗ୍ରେ ମଧ୍ୟ ସେମାନେ ନିଜର ଗୀତ ଗଳ୍ପ ଇତ୍ୟାଦି କଥା ପ୍ରକାଶ କରିଥାନ୍ତି ଏବଂ ପତ୍ରିକା ମାଧ୍ୟମରେ ଦେଶ ବିଦେଶ ବାହାର ରାଜ୍ୟର ଯୁଦ୍ଧ ଜରୁରୀକାଳିନ ସ୍ଥିତି ବିଷୟରେ ଜଣାପଡ଼ିଥାଏ ତେଣୁ ଏହି ଏହିଗୁଡ଼ିକୁ ଦେଖିବା ଆମ ପକ୍ଷେ ନିତାନ୍ତ ଆବଶ୍ୟକ